ବଗିଚା କାମକୁ ଏକ ସଉକ ଭାବରେ ଗ୍ରହଣ କଲି କାରଣ ମୋତେ ଫୁଲ ବହୁତ ପସନ୍ଦ ଏବଂ ମୋତେ ଫୁଲ ଗଛ ଯୋଗାଇବାବା ପାଇଁ ବି ବହୁତ ପସନ୍ଦ ଭଲ ଲାଗେ ଆଉ ବିଭିନ୍ନ ଛୋଟ ଛୋଟ ଗଛ ହଁ ଆଣିକି ବାହାରୁ ଆମ ନିଜ ବଗିଚାରେ ଲଗାଇବାକୁ ମୋତେ ବହୁତ ଭଲ ଲାଗେ ଏବଂ ଲୋକମାନେ ସେ ଗଛକୁ ମାଡ଼ି ଦଉଥାନ୍ତି ବାହାରେ ହେଲେ ମୋତେ ଯେ ସେ ଗଛକୁ ସେମିତି କରେ ମୋତେ ତାକୁ ଭଲ ଲାଗେ ନାହିଁ ଏବଂ ମୁଁ ବିଭିନ୍ନ ପନିପରିବାର ଗଛ ବି ଚାଷ ବଗିଚାରେ ଯୋଗଉଛି ଏବଂ ବଗିଚାରେ ପାଣି ଦବା ଗଛ ଚାରିଆଡ଼ ସଫା କରିବା ଏବଂ ମା ମାଟିକୁ ଉର୍ବର କରିବା ଆଦି କାମ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ବଗିଚା କାମକୁ ସଉକି ଗ୍ରହଣ କଲି ବଗିଚାରେ ଫୁଲ ଯେତେବେଳେ ଗଛ ଛୋଟ ଥାଏ ସେଥିରେ ଫୁଲ ହେବା ପର୍ଯ୍ୟନ୍ତ ତାହାକୁ ଦେଖିବାକୁ ମୋତେ ବହୁତ ଖୁସି ଲାଗେ କାରଣ ଯେତେବେଳେ ଛୋଟ କଢ଼ରୁ ଫୁଲକୁ ବିକଶିତ ହୁଏ ସେ ଦୃଶ୍ୟଟା ଦେଖିବା ବହୁତ ଭଲ ଲାଗେ